ମୁଁ ବିଭିନ୍ନ ଜାଗାରେ ଫର୍ମ୍ ପକେଇ ଥିଲି ଚାକିରି କର୍ବାର୍ଲାଗି କିନ୍ତୁ ମୋତେ ଚାକିରୀ ନାଇଁ ମିଳିଲା ସେଥିର୍ଲାଗି ମୁଇଁ ଗୋଟିଏ ବଗିଚାଟିଏ ବନାଲି ବଗିଚାରେ ବିଭିନ୍ନପ୍ରକାର କଦଳୀ ଗଛ ଆମ୍ବ ଗଛ ଜାମ୍ବୁ ଗଛ ପନିପରିବା ଚାଷ କଦଳୀ ବାଇଗଣ ଟମାଟୋ ଆଲୁ ଇତ୍ୟାଦି ଚାଷ କରାଗଲା ବିଭିନ୍ନପ୍ରକାର ଫୁଲ ଚମ୍ପା ଟଗର ମନ୍ଦାର ମଲ୍ଲି ଇତ୍ୟାଦି ସବୁ ଫୁଲ ଫୁଟିଛି ଆର୍ ବଗିଚାରେ ପ୍ରପର୍ କେୟାର୍ ନିଆଯାଉଛେ କେନ୍ ଜାଗାରେ ପାନି ଦର୍କାର୍ ହେଲେ ପାନି ଦିଆଯାଉଛେ ଜେନ୍ ଜାଗା ଜେନ୍ ଗଛରେ ପୁକ ଲାଗିବା ସେ ପୁକମାନ୍କୁ ମାର୍ବାର୍ଲାଗି କୀଟନାଶକ ଔଷଧ ବ୍ୟବହାର୍ କରାଯାଉଛି ସେଥିରେ ବିଭିନ୍ନପ୍ରକାର ଫୁଲ ଫଲ ମିଲୁଚେ ବଗିଚାରୁ ସେଥିର୍ଲାଗି ମୁଁ ଚାକିରୀ ଧନ୍ଦା ଛାଢ଼ିକିରି ବଗିଚାରେ ବଗିଚାରେ ସଉକ୍ ଭାବରେ ମୁଁ ବାଛି ନେଇଥିଲି